ନମସ୍କାର ଆଜ୍ଞା କିଏ କହୁଛନ୍ତି ଆଜ୍ଞା

ହଁ କ'ଣ ହେବ ଆଜ୍ଞା ହଁ ମେନ୍ ଇନକମ୍ ତ କହିବାକୁ ଗଲେ ଏମିତି କି ଆପଣଙ୍କର ଆମର ଏଇଠି ସମସ୍ତେ ଚାଷବାସ ଉପରେ ନିର୍ଭର କରି ଚଳୁଛନ୍ତି

କ'ଣ ଆ ବିଷୟରେ ଟିକେ କୁହନ୍ତୁ କ'ଣ ମାନେ ଏଇ ଚାଷଟି କରିଲେ ବା କରିବା ଦ୍ୱାରା ଆମର ବା ଆମ ଚାଷୀ ଭାଇ ମାନଙ୍କର କ'ଣ ଲାଭ ହବ ଆମକୁ କ'ଣ ସୁବିଧା ମିଳିବ କ'ଣ ଲାଭ ଅଛି ୟା ଧିଅରେ ଆମର

ହଁ ଭଲ ତ ଆପଣ ଯେଉଁଟା କହୁଛନ୍ତି ଭଲ ଲାଗୁଛି ମୁଁ ଜାଣିବାକୁ ଚାହୁଁଛି ଏ ଚାଷଟା ଆମ ଆଖପାଖରେ ଆଉ କେଉଁଠି ହେଲାଣି ନା ଏଇଠି ଆପଣ ପ୍ରଥମଥର ଆରମ୍ଭ କରିବେ ନାଇଁ ଆପଣ କେବଳ ଖାଲି କ'ଣ ମଞ୍ଜି ଦେବେ ନା ଆଉ କ'ଣ ତା'ର ଦାୟିତ୍ୱ ନେବେ ଯେମିତିକି ଚାଷବାସରେ ଆମକୁ କେମିତି କ'ଣ ବୁଝାଇବେ କି ଆମକୁ ବୁଝାଇବାକୁ ଆସିବେ କି ଆମର ଚାଷ ହେଲା ପରେ ଆସି ଭ୍ରମଣରେ ଆସି ପରିଦର୍ଶନ କରି ଦେଖିବେ କି କ'ଣ କେମିତି ଟିକେ କହୁନା ଆଚ୍ଛା ହଉ ଠିକ୍ ଅଛି ଆପଣ କେଉଁ କେବେ ଆସିବେ ଆମ ଗାଁକୁ ନାଇଁ ସାର୍ ଦେଖନ୍ତୁ କାଲି ପାଇଁ ନୁହଁ କାଲି ମୁଁ ବରଂ ଆମର ଏଇଠି ଚାଷୀ ଭାଇମାନେ ଅଛନ୍ତି ଆମ ଗାଁ ପଡ଼ିଶା ଅଛନ୍ତି ସେମାନଙ୍କୁ ଡାକି ଗୋଟେ ମିଟିଙ୍ଗ୍ ଭଳିଆ କରି ସେମାନଙ୍କୁ କହିବି ଯେ ଜଣେ ଆଜ୍ଞା ଆସିବେ କି ସାର୍ ଜଣେ ଆସିବେ ସିଏ ଗୋଟେ ଚାଷ ନୂଆ ଚାଷ କରିବା ପାଇଁ ଆମକୁ କହୁଛନ୍ତି ଆଉ ସେ ସବୁ ବିଷୟରେ ଆମକୁ ଆସିକି ବୁଝାଇବେ ତ ତାଙ୍କୁ କହିଲା ପରେ ଆପଣ ପହରଦିନ କିମ୍ବା ତା ପରଦିନ ଦେଖିକି ଆସିବେ ଆଉ ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା ଧନ୍ୟବାଦ